ଆମର ଓଡ଼ିଶାର ଗୋଟେ ଆମର ଓଡ଼ିଶାବାସୀ ମାନଙ୍କର ପ୍ରକୃତ ବନ୍ଧୁ ହେଉଛି କୃଷକ କୃଷକ ସିଏ ତା ଜୀବନରେ ଏତେ ମାନେ ଉନ୍ନତି କରିଥାଏ ମାନେ ସେ ଧର୍ମ ଅର୍ଜନ ବି କରିଥାଏ କ'ଣ ପାଇଁ ସେ ମାଟିରେ ମାଟି ହେଇକି ଆମର ଫସଲ ଆଦାୟ କରିଥାଏ ଧାନ ମାଣ୍ଡିଆ ବିରି ମୁଗ କୋଳଥ ସବୁ ଆଦାୟ କରିଥାଏ ତା'କୁ ଆମେ ନିଜର ତ ଆମର ଓଡ଼ିଶାର ବନ୍ଧୁ ତ ହେଉଛି କୃଷକ ଆମର ପ୍ରକୃତ ବନ୍ଧୁ ହେଉଛି କୃଷକ ଆଉ କୃଷକ ବନ୍ଧୁ ଓଡ଼ିଶାରେ ହିଁ ଦେଖାଯାଆନ୍ତି କିନ୍ତୁ କୃଷକର ଦୁଃଖ ଆମ ସରକାର ଏବେ ବହୁତ ରାସ୍ତାରେ ମାନେ କେତେ ବିଭିନ୍ନ ପ୍ରକାର ରାସ୍ତାରେ ଦୁଃଖ ନିଅନ୍ତି ତା'ଙ୍କୁ ବିଭିନ୍ନ ପ୍ରକାର ମାର୍ଗରେ ତା'ଙ୍କୁ ସାହାଯ୍ୟ କରିଥାନ୍ତି ଯେମିତି ପିଏମ୍ କିସାନ୍ ଯେମିତି କାଳିଆ ଯୋଜନା ଆଜି ମାଣ୍ଡିଆ କିଣିବା ପାଇଁ କି ଆମର ଔଷଧ କିଣିବା ପାଇଁ ସେ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି କୃଷକମାନଙ୍କୁ କିନ୍ତୁ ସିଏ ଏତେ ପରିଶ୍ରମ ପଡ଼ି ଆଦାୟ କରିଥାଏ ସର୍ବଶେଷରେ ଯଦି ଆଜି ଏଇ ଲଘୁଚାପ ଉଠେଇଲା ବର୍ଷା ଲାଗି ରହିଲା ବୋଲେ ତା'ର ଫସଲ ନଷ୍ଟ ହେଇଯାଏ ସେ କେତେ ଦୁଃଖ ପ୍ରକାଶ କରେ ସେଥିପାଇଁ ବି ଆମ ସରକାର ତା'କୁ ବହୁତ ୱେ'ରେ ସାହାଯ୍ୟ କରିଥାନ୍ତି ଧନ୍ୟବାଦ ଆମ ଓଡ଼ିଶା ସରକାର ତା'ଙ୍କୁ କୃଷକମାନଙ୍କୁ ବିଭିନ୍ନ ପ୍ରକାର ଦିଅନ୍ତି କୋଉ କୃଷକକୁ ଭୂମିହୀନ ମାନଙ୍କୁ ଦିଅନ୍ତି ବାର ହଜାର ଆଉ ଯା'ର ଜମି ଥାଏ ତାଙ୍କୁ ପଚିଶ ହଜାର ତିରିଶ ହଜାର ଏମିତି ଦିଅନ୍ତି ସବୁ କ୍ଷେତ୍ରରେ ସରକାର ଆମ କୃଷକ ଭାଇମାନଙ୍କୁ ସାହାଯ୍ୟ କରନ୍ତି ଆଉ କୃଷକମାନଙ୍କର ଦୁଃଖ ମଧ୍ୟ ଦୂର ହୁଏ କୃଷକ ବହୁତ ଖୁସିରେ ରହେ